ଗେମ୍ ଖେଳିଲେ ଗ୍ରାମାଞ୍ଚଳ ଲୋକମାନେ ଉପକୃତ ହୁଅନ୍ତି ବହୁତ ଆନନ୍ଦିତ କରନ୍ତି ସେମାନେ ବହୁତପସନ୍ଦ କରନ୍ତି ଖେଳ କୁଦକୁ ଯଥା ଆମେ କବାଡ଼ି ଖେଳ ହେଉ କି ଭଲିବଲ ଖେଳ ହେଉ କି ଖୋଖୋ ହେଉ କି ଆପଣଙ୍କର ପୁଚି ଖେଳ ହେଉ ଏଥିରେ ସେମାନେ ବସି ବହୁତ ଭଲ ମନୋରଞ୍ଜନ ବି କରନ୍ତି ଚାରି ପାଖରେ ବସିକି ଆମକୁ ଖେଳ ମାଧ୍ୟମରେ ନା ତାଳି ମାଧ୍ୟମରେ ଉତ୍ସାହିତ କରିଥାନ୍ତି ଆମେ ସେ ତାଳିକୁ ଆମେ ଆଧାର କରି ଆମେ ଅଧିକରୁ ଅଧିକ ଭଲ ଖେଳ ଖେଳି ଥାଉ